ମୋର୍ ପରିବାରରେ ଆମେ ଛଅ ଜଣ ମେମ୍ବର୍ ଅଛୁଁ ମୋ ଶାଶୁ ଶ୍ୱଶୁର ମୋ ସ୍ୱାମୀ ମୁଈ ମୋର୍ ପୁଅ ଝିଅ ମୋର୍ ସ୍ୱାମୀ ଚାଷ କରିଛନ୍ ଆଉ ପନିପରିବା ବିକ୍ରି କରିଛନ୍ ଆଉ ମୁଇଁ ଘରେ ରୋଷେଇ କରିଛି ମୋର୍ ପୁଅ ମୋର୍ ପୁଅ ସ୍କୁଲ୍ରେ ପଢିଛି ଯେନ୍ତା କି ଟାଇମ୍ ତାହାକେ ମୁଇଁ ବାହାର କରିକି ନେଇଁ ଛାଡ଼ିଛି ମୋର୍ ଝିଅ ଅଙ୍ଗନବାଡ଼ି ଯାଇଛି ତାହାକେ ଭି ଟାଇମ୍ରେ ବାହାର କରିକି ସେନୁ ନେଇକି ଛାଡ଼ି ଆସିବି ମୋର ଶାଶୁ ଭାଗବତ ଗୀତ ପଢିଛନ୍ ମୋର ଶ୍ୱଶୁର ମୋର ସ୍ୱାମୀ ଙ୍କୁ ଚାଷ କରିବାରେ ସାହାଯ୍ୟ କରିଛନ୍ ଆଉ ଆମର ମୋର ସାଙ୍ଗ ମୋର ସାଙ୍ଗ ସାଙ୍ଗ ହଉଛି ବର୍ଷାରାଣୀ ତାହା ଯେନ୍ତା କି ବାହାରେ ରହୁଛନ୍ ଆମର ବିହା ହେବାର ଆଗର୍ ତା ସାଙ୍ଗେ ବହୁତ ସେ ବହୁତ ସାଙ୍ଗ ହେଇଥିଲୁ ଆମେ ବହୁତ କ୍ଲୋଜ୍ ଥିଲୁ ଆଉ ସିଏ ତ ଏବେ ବିହା ନା ହେ ବାହାରେ ଯାଇକି ଜବ୍ କରୁଛନ୍ ବର୍ଷେ ଛଅ ମାସରେ ଆଇସନ୍ ସେମାନେ ବର୍ଷେ ଛଅ ମାସରେ ଆସିଲେ ଆମେ ଭେଟ୍ ପଡୁ଼ସୁଁ ବହୁତ ଦୁଃଖ ସୁଖ ହଉଛନ୍ ତାଙ୍କ ଲାଇଫ ବିଷୟରେ କହିଛନ୍ ମୁଇଁ ମୋ ଲାଇଫ ବିଷୟରେ କହିସି ବହୁତ ବଢ଼ିଆ ଲାଗିଛି ମୋର୍ ସାଙ୍ଗ ବହୁତ ଭଲ ଆରି ଯେବେଭି ଭେଟ ପଡୁ଼ସୁଁ ବହୁତ କିଛି କଥାବାର୍ତା ତାଙ୍କ କଥା ସେ କହିଛନ୍